ହଁ ମୁଁ ଓଡ଼ିଶାର ଉପଭାଷା ଶିଖିଛି ମୁଁ ବଲାଙ୍ଗୀରର ଏବଂ ସମ୍ବଲପୁର ସେ ଓଡ଼ିଶାର ପଶ୍ଚିମ ଅଞ୍ଚଳର ଭାଷା ଶିଖିଛି ମୁଁ ମଧ୍ୟ ଓଡ଼ିଶାର ପୂର୍ବାଞ୍ଚଳ ଭାଷା ଶିଖିଛି ଯେମିତିକି ଓଡ଼ିଶାର ପୂର୍ବାଞ୍ଚଳରେ ଗୋଟିଏ କଥା ଜଣକୁ ଯଦି ଆମେ ପଚାରୁଛେ ତୁ ସେହି ଜାଗାକୁ ଯିବୁକି ତା ସେ ତାର ଉତ୍ତର ଦେବ ନା ମୁଁ ଯିବି ନାହିଁ କିମ୍ବା ହଁ ମୁଁ ଯିବି ଏହିଭଳି ଉତ୍ତର ଦେବ ତ ସେହି କଥାଟାକୁ ଯେତେବେଳେ ଆମେ ଓଡ଼ିଶାର ପଶ୍ଚିମ ଅଞ୍ଚଳର ସେଇ ବଲାଙ୍ଗୀର ସମ୍ବଲପୁର ଅଞ୍ଚଳର ଲୋକ ମାନଙ୍କ କଥା କହିବା ସେହି ଭାଷା କହିବା ତ ସେଇ ଜିନିଷଟାକୁ ସେ କେମିତି ପଚାରିବେ ତୁଇ ସେଇ ଜାଗାକୁ ଯିବୁ କି ତ ତାର ଉତ୍ତରରେ ସେ କଣ ଦେବ ମୁଇଁ ନାଇଁ ଯାଇପାରିବି ଏହିଭଳି ଆଉ ଗୋଟିଏ ଉଦାହରଣ ଦେଉଛି ମୁଁ ଜଣକୁ ପଚାରୁଛି ତୁ କେମିତି ଅଛୁ ସେ ତାର ଉତ୍ତରରେ ଦେବ ହଁ ମୁଁ ଭଲ ଅଛି ସେହି କଥାଟାକୁ ଯେତେବେଳେ ଆମେ ବଲାଙ୍ଗୀର ସମ୍ବଲପୁର ଅଞ୍ଚଳର କହିବା ତ ଆମେ କେମିତି ପଚାରିବା ତୁଇ କେନ୍ତା ଅଛୁଗୋ ତ ସିଏ କେମିତି ତାର ଉତ୍ତର ଦେବ ମୁଇଁ ଭଲ ଅଛେ ଏହିଭଳି ଆହୁରି ମଧ୍ୟ ଗୋଟିଏ ଉଦାହରଣ ଦେଉଛି ମୁଁ ଯଦି ଜଣକୁ ପଚାରିବି ଓଡ଼ିଶାର ପୁର୍ବାଞ୍ଚଳର ଭାଷା ଅନୁସାରେ ତୁ କ'ଣ କରୁଛୁ ତ ସିଏ ମୋର ଯଦି ଉତ୍ତରରେ ଦେବ ମୁଁ ବସିଛି ତ ଏଇ କଥାଟାକୁ ଯେତେବେଳେ ଆମେ ଓଡ଼ିଶାର ପଶ୍ଚିମ ଅଞ୍ଚଳର କଥାକୁ ନେଇ କହିବା ସେ କେମିତି ପଚାରିବ କି କରୁଛେଗୋ ତ ସେ ତାର ଉତ୍ତରରେ କ'ଣ ଦେବ ମୁଇଁ ବସ୍ଛେ ଏହିଭଳି ଜଷ୍ଟ କିଛି ଅଲଗା ଅଛି ଭାଷାରେ ଧନ୍ୟବାଦ